ମୁଁ ଯେତେବେଳେ ଦଶମ ଶ୍ରେଣୀରେ ପଢ଼ୁଥିଲି ଆମ ସାର୍ କହିଲେ ଥରେ ଭୋଜି କରିବା ପାଇଁ ତ ପିଲାମାନେ କହିଲେ ସାର୍ ଆମେ ଦାରିଙ୍ଗବାଡ଼ି ଯିବା ବୋଲି ଦାରିଙ୍ଗବାଡ଼ି ହେଉଛି ଓଡ଼ିଶାର ଦ୍ୱିତୀୟ କାଶ୍ମୀର ସେ'ଠାରେ ବରଫ ପଡେ ଶୀତ ଦିନରେ ସେ'ଠି ଆମର ବୁଲିବା ପାଇଁ ବିଭିନ୍ନ ପ୍ରକାର ଦେଶରୁ ବିଦେଶରୁ ଲୋକ ଆସିଥାନ୍ତି ବୁଲିବା ପାଇଁ ବିଭିନ୍ନ ପ୍ରକାର ମଜା ନେଇଥାନ୍ତି ସେଠାକାର ପରିବେଶ ଲୋକଙ୍କୁ ବହୁତ ଭଲ ଲାଗେ ସେଠାରେ ବହୁତ ପ୍ରକାର ଜିନିଷ ମିଳେ ସେ'ଠାରେ ତ ଫେମସ କଫି ବଗିଚା ସେ'ଠି ବହୁତ ପ୍ରକାର ପାର୍କ ଅଛି ଯେପରିକି ହିଲ ଭିଉ ହିଲ ଭିଉ ଅଛି ମାନେ ଡୋଡୋ ପକ୍ଷୀ ଅଛି ଆଉ ବିଭିନ୍ନ ପ୍ରକାର ୱାଟର ଫଲ ଅଛି ସେ'ଟା ଦେଖିବାକୁ ବହୁତ ସୁନ୍ଦର ଲାଗେ ଦାରିଙ୍ଗବାଡ଼ି ଗୋଟେ ଏମିତି ଜାଗା ଯେଉଁଠି ମାନେ କୋଇଲିର କୁହୁ ସ୍ୱର ଶୁଣିବାକୁ ବହୁତ ଭଲ ଲାଗେ ସେ'ଠି ଶୁଣିବାକୁ ମିଳେ ମଧ୍ୟ ଖରାଦିନେ ଲୋକମାନେ ସେ'ଠିକୁ ଯାଇକି ରୁହନ୍ତି ମଧ୍ୟ କାରଣ ସେ'ଟା ଗୋଟିଏ ମାନେ ଥଣ୍ଡା ଜାଗା ନା ସେଥିପାଇଁ ସେ'ଠିକୁ ଯାଇ ରୁହନ୍ତି ଲୋକମାନେ ଦାରିଙ୍ଗବାଡ଼ି ଦାରିଙ୍ଗବାଡ଼ିର ଲୋକମାନେ ବିଭିନ୍ନ ପ୍ରକାର ଝାଉଁ ବଣ ଅଛି ସେହି ଝାଉଁ ବଣରେ ଲୋକମାନେ ଆସିକି ଭୋଜି କରନ୍ତି ନାଚ କରନ୍ତି ବିଭିନ୍ନ ପ୍ରକାର ଫିଲ୍ମ ସୁଟିଂ ହୁଏ ସେ'ଠାରେ ବିଭିନ୍ନ ପ୍ରକାର ନେତା ମନ୍ତ୍ରୀଗଣ ବି ଆସନ୍ତି ସେ'ଠାକୁ ବୁଲିବା ପାଇଁ ଆଉ ସେଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଭୋଗ କରି ଯାନ୍ତି ଆଉ ଲୋକମାନଙ୍କୁ ମଧ୍ୟ କୁହନ୍ତି ଏ ଜାଗାଟା ଏମିତି ଭଲ ଏଠି ବହୁତ ପ୍ରକାର ଲୋକ ଆସନ୍ତି ଯାହା ଫଳରେକି ଲୋକମାନେ ଉତ୍ସାହିତ ହୋଇକି ସେ ଜାଗାକୁ ପୁଣି ଆସନ୍ତି ଦେଖିବା ପାଇଁ ସେଠିକାର ଯେଉଁ ୱାଟର ଫଲ ଗୁଡିକ ଅଛି ମାନେ ବହୁତ ଉପରୁ ପାଣି ପଡ଼ୁଛି ମାନେ ଲୋକମାନେ ଫଟୋ ଉଠାଇବା ପାଇଁ ବହୁତ ପ୍ରକାର କ୍ୟାମେରା ଆଣିଥାନ୍ତି କ୍ୟାମେରା ଦ୍ୱାରା ସେମାନେ ବହୁତ ଭିଡିଓ କରିଥାନ୍ତି ଭିଡିଓ ସହିତ ଫଟୋ ଉଠାଇଥାନ୍ତି ଲୋକମାନଙ୍କୁ ମଧ୍ୟ ଜଣାଇଥାନ୍ତି ଆଉ ଫଟୋ ଉଠାଇକି ବିଭିନ୍ନ ପ୍ରକାର ଆମର ଯେଉଁ ସୋସିଆଲ ମିଡ଼ିଆ ଯେଉଁ ଅଛି ସେଥିରେ ଅପଲୋଡ଼ କରିଥାନ୍ତି ସେମାନେ ଯାହାଫଳରେ ତାହା ଦେଖି ଲୋକମାନେ ମଧ୍ୟ ଆନନ୍ଦିତ ହୁଅନ୍ତି ଆଉ ନିଜେ ମଧ୍ୟ ଲୋକମାନେ ଯିବାପାଇଁ କୁଣ୍ଠା ବୋଧ ହୋଇଥାନ୍ତି